ଆଜ୍ଞା ମୁଁ ଗୋଟେ ଖଟଟିଏ ଆଣିଲି ସେ ଖଟଟି ବଜାରରୁ କିଣିଲି ବହୁତ ପଇସା ଦେଇ କରି ସତୁୁରୀ ହଜାର ଦେଇ ଖଟଟି ଆଣିଲି କିନ୍ତୁ ସେ ଖଟଟି ଏତେ ଖରାପ ପଡ଼ିଲା ଆଉ କହୁଛନ୍ତି ଖଟଟି କେଁ କଟର ଖଟ ହେଉଛି ଖଟର ଇୟେ ବେଣ୍ଡ ଅଛି ଖଟଟି ଜମା ଆଗ ବାଗ ଲାଗୁନି ଆମ ଗାଁର ଏ ଯେଉଁ ଆମ ଗାଁର ସୂତାରେ କରେ ବାବାଜୀ ସୂତାରେ ସେ ଜମା ଚାଳିଶ ହଜାର ଟଙ୍କାରେ ମୋତେ ଗୋଟେ ଖଟ ଦେଇଥିଲା ପୂର୍ବରୁ ସେ ଏକଦମ ଭଲ ଖଟ ଥିଲା ସେ ଖଟରେ ଖଟରେ ପର୍ଯ୍ୟନ୍ତ କିଛି ଅସୁବିଧା ହେଇନି କିନ୍ତୁ ଏ ଯେଉଁ ଖଟଟି ମୁଁ କିଣିଲି ବଜାରରୁ ଏ ଖଟଟି

ଇୟେ ଖଟରେ ସତୁରୀ ହଜାର ଖଟ ସେଇ ସେଇ ଏକା କାଠର ସେଇ ଫିନିସିଙ୍ଗ ଭଲ ଅଛି ଯଏ ଫିନିସିଙ୍ଗ ଭଲ ଥିଲେ ବି ଖଟର ଇଏ ଭଲ ନାହିଁ ଖଟର ଉଭୟ ପାର୍ଶ୍ଵ ସେ ଯେମିତି କେଁ କଟର ହେଉଛି ଖଟ ବାଡ଼ ବି ସେ ତା'ର ଭାଙ୍ଗି ଯାଉଛି ଅଧିକ ପଇସା ଦେଇ ଆଣିଲା ପରେ ଏଇଟା ଭଲ ପଡ଼ୁନି ବରଂ ଗାଁରେ ମୋର ଯେଉଁ ବଢ଼େଇ ସୁତାର କାମ କରେ ସେ ଏକଦମ୍ ଭଲ ଖଟ ତିଆରି କରେ ଏ ଖଟରେ ମୁଁ ବହୁତ ଅସୁବିଧା ପଡ଼ିଲିି ଦୋକାନୀଟି ଅତି ବାଜେ ଦୋକାନୀ ଦୋକାନୀ ଲୋକଙ୍କୁ ଠକିଲା ଠକିଲା ଖଟ ଖଟଟି ମୋତେ ଜମା ଆଦୌ ମୋର ପସନ୍ଦ ନୁହେଁ ନିଜ ଖଟଟି ନିଦ ବି ବାଗ ହେଉନି ସବୁବେଳେ ଶବ୍ଦ ହେଉଛି ଏଗୁଡ଼ାକ ଅତି ଇୟେ କଥା ଦୋକାନୀରେ ସବୁ ଠକି ଚାଲିଛନ୍ତି ଖଟ ତ ଜମା କାଠ ବି ବାଗ ଦେଇନି